ଆମ ଅଞ୍ଚଳରେ ସ୍ଵାସ୍ଥ୍ୟ ସେବାକେନ୍ଦ୍ର ଖୁବ ଭଲ ସହରାଞ୍ଚଳରେ ଏବେ ସବୁଜାଗାରେ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଉପସ୍ଥାପନ ହେଇଛି ଏବଂ ବଡ଼ ବଡ଼ ଡାକ୍ତରଖାନା ମଧ୍ୟ ଅଛି ଏଠି ରାମଚନ୍ଦ୍ର ମେଡ଼ିକାଲ ଅଛି ଯେଉଁଠାରେ କି ସବୁପ୍ରକାର ରୋଗୀ ଚିକିତ୍ସାଧୀନ ଚିକିତ୍ସା ପାଇପାରୁଛନ୍ତି ଆଉ ବଡ଼ ବଡ଼ କ୍ଲିନିକ ମାନ ବି ଅଛି ସହରାଞ୍ଚଳରେ କୌଣସି ଏ ସ୍ଵାସ୍ଥ୍ୟସେବା ଅସୁବିଧା ନଥାଏ ଏବଂ ନୂତନ ନୂତନ ଡାକ୍ତର ନିଯୁକ୍ତ ହେଉଛନ୍ତି ଏବଂ ଆଗରୁ ଯେମିତି ଡାକ୍ତରଖାନାରେ ଲମ୍ବା ଲାଇନ୍ କରି ଯିବାକୁ ପଡ଼ୁଥିଲା ଏବେ ସେସବୁ ହେଉନି କମ୍ପୁଟର କାରଣ ଯୋଗୁ ଶୀଘ୍ର ଶୀଘ୍ର ସବୁକିଛି ସମାପ୍ତ ହେଇପାରୁଛି ରକ୍ତପରୀକ୍ଷା ଠୁ ଆରମ୍ଭ କରି ଅଲଟ୍ରାସାଉଣ୍ଡ ପର୍ଯ୍ୟନ୍ତ ସବୁ ମେସିନ୍ ସବୁପ୍ରକାର ମେସିନ୍ ଏଠାରେ ଅଛି ଛାତି ରୋଗ ଠାରୁ ଆରମ୍ଭ କରି କ୍ୟାନସର୍ ପର୍ଯ୍ୟନ୍ତ ସବୁରୋଗ ସବୁରୋଗର ବ୍ୟବସ୍ଥା ହେଇପାରୁଛି ଏଠାରେ ସବୁ ବାହାରର ଡାକ୍ତର ସବୁ ଅଛନ୍ତି ଡାକ୍ତରମାନେ ଉନ୍ନତମାନର ଔଷଧ ଦେଉଛନ୍ତି ରୋଗୀମାନେ ଭଲ ହେଇ ପାରୁଛନ୍ତି ଏବଂ ଆଗରୁ ଆମେ ବାହାରକୁ ଯାଉଥିଲୁ କୌଣସି ଛୋଟ ବଡ଼ ରୋଗ ହେଲେ ବାହାରକୁ ଯିବାକୁ ପଡ଼ୁଥିଲା କିନ୍ତୁ ଏବେ ଆଉ ବାହାରକୁ ଯିବାକୁ ପଡ଼ୁନି ଆମର ଶ୍ରୀ ରାମଚନ୍ଦ୍ରଭଞ୍ଜ ମେଡ଼ିକାଲରେ ସବୁ କିଛି ଅଛି ଏବଂ ସହରାଞ୍ଚଳର ସ୍ଵାସ୍ଥ୍ୟକେନ୍ଦ୍ର ଖୁବ ଉନ୍ନତମାନର ଏଠାରେ ଯେଉଁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ରହିଛି ସେ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଡାକ୍ତର ସକାଳୁ ସନ୍ଧ୍ୟାବେଳ ପର୍ଯ୍ୟନ୍ତ ରହୁଛନ୍ତି ଏବଂ କମ୍ପାଉଣ୍ଡର୍ ରହୁଛନ୍ତି ଟିକେଟ୍ ମାଧ୍ୟମରେ ଆପଣ ରୋଗ ରୋଗ ଦେଖାଇ ପାରିବେ ମାଗଣାରେ ଔଷଧ ମଧ୍ୟ ଦେଇପାରୁଛନ୍ତି ଡାକ୍ତରଖାନା ମଧ୍ୟ ସଫାସୁତରା ରହୁଛି ଏବଂ ଲୋକମାନେ ଯିବା ଆସିବାକୁ ବହୁତ ଶାନ୍ତି ମନେ କରୁଛନ୍ତି ଏବଂ ସେଠାରେ ପାଣିର ମଧ୍ୟ ସୁବିଧା ରହିଛି ଏବଂ ସହର ସହରାଞ୍ଚଳରେ ଏହିସବୁ ସ୍ଵାସ୍ଥ୍ୟ ସୁବିଧା ଅଛି